ନମସ୍କାର ଦୋକାନଟା ଭଲ ଚାଲିଛି ସବୁ ସବୁ କ୍ୱାଲିଟି ଭଲ ଆସୁଛି ଆସୁନ ଆଉ ଦୋକାନକୁ ଆସିଲେ ଜଣା ପଡ଼ିବ କ୍ୱାଲିଟି ଦେଖିକି ଆଉ ନା ଦୋକାନ ଆମର ଚବିଶ ଘଣ୍ଟା ଖୋଲା ରୁହେ ଆଉ ହଁ ଆସିବ ଆଉ ଯେ ତୁମ ଚଏସ୍ରେ ଯୋଉଟା ଯୋଉଟା ତୁମେ ପସନ୍ଦ ହେବ ସେଇଟା ତୁମେ କିଣିକି ନେବ ଆଉ ହଁ ଡିଜାଇନ୍ ବାଲା ଆସିଛି ଏଇଟା ଆମର ଏଇ ଦଶହରା ପାଇଁ ନୂଆ ନୂଆ ଡିଜାଇନ ଅଣା ହୋଇଛି ଆଉ ହୁଁ ସବୁ ରଖାହୋଇଛି ଦୋକାନ ଆମର ଏବେ ଠିକ୍ ଚାଲିଛି ଆଉ ପାଇଁ ଆମର ତ ଟାଇମ ଟେବୁଲ୍ ନାହିଁ ଆଉ ବେପାର ଲୋକ ଆଉ ଦୋକାନଟେ ଖୋଲିବ ଦୋକାନଟା ଟିକେ ବନ୍ଦ କରିକି ଦେଇ ହେବ ଆଉ ନଅଟା ବେଳେ ଖୋଲୁଛୁ ସନ୍ଧ୍ୟା ନଅଟା ବେଳ ଯାଏଁ ହଉ କେତେବେଳେ ଆସିବ ତାପରେ ମୋତେ ଫୋନ କରିବ ତାପରେ ନେଇକି ତୁମ ନିଜ ଟେଷ୍ଟରେ ନିଜେ ଇଏ କରିବ

ଆଉ କେତେବେଳେ ଆସିବ କି ଆଜି ଆସିବେ ନା କେବେ ଆସିବ

ବର୍ଷା ଜୋରରେ ହେଉଛି ବର୍ଷା ଛାଡ଼ିଲେ ଆସିବ ଆଉ ହଁ ଭଲ ସବୁ ଭଲ ବେପାର ପାଣି ସେମିତି ଚାଲୁଛି ଧୀରେ ଧୀରେ ଆଉ

କ'ଣ କହିବି ତୁମେ କେବେ ଆସିବ ଜୋତା କିଣିବା ପାଇଁ ସେଟା ଆଉ ହଁ ହଁ ତୁମେ ଆସିକି ନେଇଯିବ ଆଉ ସେଥିରେ କ'ଣ ଅଛି ତୁମେ ତ ନିଜ ଚଏସ୍ ନିଜେ କରିବ ଆଉ